ଆମର ଅଗଣାରେ ଓ ଛାତ ଉପରେ ଉଭୟରେ ବଗିଚା ରହିଛି ଆମର ଅଗଣା ଓ ଛାତରେ ରଙ୍ଗ ବେରଙ୍ଗର ଗଛ ଫୁଲଗଛ ଲଗାଇବା ସହିତ ଔଷଧୀୟ ଗଛଗୁଡ଼ିକ ମଧ୍ୟ ଲଗାହୋଇଛି ଔଷଧୀୟ ଗଛ ମଧ୍ୟରୁ ତୁଳସୀ ଗଛଟା ବହୁତ ଉପକାର କରିଥାଏ ତୁଳସୀ ଗଛ ଅମ୍ଳଜାନ ଦିଏ ଏବଂ ଅଙ୍ଗାରକାମ୍ଲ ନେଇଥାଏ ସେହି ଗଛଟା ଦିନରେ ଏବଂ ରାତିରେ ଉଭୟ ଅମ୍ଳଜାନ ପ୍ରଦାନ କରିଥାଏ ସେଥିପାଇଁ ଆମର ଅଗଣାରେ ଏବଂ ଛାତ ଉପରେ ବହୁତ ଗୁଡ଼ାଏ ତୁଳସୀ ଗଛ ଲଗାହୋଇଛି ରଙ୍ଗ ବେରଙ୍ଗର ଫୁଲ ଗଛଗୁଡ଼ିକ ଯେହେତୁ ଲଗାହୋଇଛି ସେହିଗୁଡ଼ିକ ଶୀତ ଦିନରେ ବିଭିନ୍ନ ରଙ୍ଗର ଫୁଲ ଫୁଟେ ଋତୁ ଅନୁସାରେ ବିଭିନ୍ନ ରଙ୍ଗର ଫୁଲ ଫୁଟିଥାଏ ଫଳରେ ଆମ ଘର ବାହାରୁ ଦେଖିବା ପାଇଁ ବହୁତ ସୁନ୍ଦର ଦିଶୁଥାଏ